ହ୍ୟାଲୋ ଆଜ୍ଞା ଆପଣ ଗୀତାଞ୍ଜାଳୀ ରେସ୍ଟୁରାଣ୍ଟର ଗୀତାଞ୍ଜାଳୀ ମ୍ୟାଡମ୍ କହୁଛନ୍ତି ମୁଁ ଶିବାନୀ ଦିଗଲ କହୁଥିଲି ଶୈଳବାଳା ଛାତ୍ରୀ ନିବାସ ଏଲ୍ଏଚ୍ ସେଭେନ୍ ରୁ ଆଜ୍ଞା ମୁଁ ପାଞ୍ଚଟା ବିରିୟାନି ପାଞ୍ଚଟା ଛୋଲେ ତରକାରୀ ପାଞ୍ଚଟା ମଟର ତରକାରୀ ପାଞ୍ଚଟା ସାଲାଡ଼୍ ଆଉ ପାଞ୍ଚଟା ଚିକେନ୍ ପକୋଡ଼ା ଆଉ କିଛି ଚଟନି ସହିତ କୋଲ୍ଡ ଡ୍ରିଂକ ବି ଅର୍ଡ଼ର କରିଥିଲି ଆମ ରୁମମେଟ୍ ର ଜନ୍ମଦିନ ପାଳନ କରିବାପାଇଁ ଏହିସବୁ ଖାଦ୍ୟଗୁଡ଼ିକ ମୁଁ ଅର୍ଡ଼ର କରିଥିଲି ଆଉ ଯେହେତୁ ମୋ ରୁମମେଟ୍ ମୋ ରୁମ୍ ରେ ନାହିଁ ସେ ତା'ଘରକୁ ପଳାଇଛି ଆଉ ତାଙ୍କ ଘରେ ସବୁ ଜନ୍ମଦିନର ଆୟୋଜନ କରିଛନ୍ତି ତ ସେଥିପାଇଁ ଯେହେତୁ ସେ ନାହିଁ ଅର୍ଡ଼ର କରିଥିବା ସବୁ ଖାଦ୍ୟ ନଷ୍ଟ ହୋଇଯିବ ତେଣୁ ମୁଁ ଏହି ଅର୍ଡ଼ର ଗୁଡ଼ିକ କ'ଣ ବାତିଲ କରିପାରିବି କି ଆଜ୍ଞା ଦେଖନ୍ତୁ ମୋ ଅସୁବିଧା ବି ବୁଝନ୍ତୁ ଯେହେତୁ ସେ ରୁମ୍ ରେ ନାହିଁ ଆଉ ଏତେସବୁ ଖାଦ୍ୟ ମୁଁ ଅର୍ଡ଼ର କରିଛି ଏସବୁ ଖାଦ୍ୟ ଆସିଲେ ଏତେ ସବୁ ଖାଦ୍ୟ ନଷ୍ଟ ହେବ ଯେଉଁଥିରେ କି ଯେଉଁଥିରେ କି ସବୁ ନଷ୍ଟ ହେବ ପଇସା ବି ଏତେ ସବୁ ଖର୍ଚ୍ଚ ହେବ ଯେଉଁଟାକି ୱେଷ୍ଟ ହେବ ତ ଆପଣ ସେ ଟିକେ ପ୍ଲୀଜ ଦୟାକରି ବାତିଲ୍ କରିଦିଅନ୍ତୁ କିଛି ସପ୍ତାହ ପରେ ମୋ ଆଉ ଗୋଟିଏ ସାଙ୍ଗର ବାର୍ଥଡେ' ଆସୁଛି ତ ମୁଁ ଆମେ ନିଶ୍ଚୟ ତୁମ ରେସ୍ଟୁରାଣ୍ଟରୁ ଅର୍ଡ଼ର ଖାଦ୍ୟ ଅର୍ଡ଼ର କରିବୁ